ମୁଁ ମୋ' ବାଇକ୍କୁ ଶୀତ ଋତୁରେ କାକର ପଡ଼ୁନଥିବା ସ୍ଥାନରେ ରଖିବି କାରଣ ବାଇକ୍କୁ କାକର ପଡ଼ିଲେ ତା'ର ରଙ୍ଗ ଚାଲିଯାଇଥାଏ ଖରାଦିନରେ ବାଇକ୍କୁ ଛାଇ ତଳେ ରଖିବି ବାଇକ୍କୁ ମୁଁ ମାସକୁ ମାସ ସର୍ଭିସିଂ ଲାଗି ନେବି ବାଇକ୍ ଚଳାଇବା ସମୟରେ ବେଳେ ବେଳେ ଥକାପଣ ଲାଗେ ମୋତେ ବାଇକ୍ ଚଳାଇବାକୁ ଭାରି ଭଲଲାଗେ ତେଣୁ ମୁଁ ଲମ୍ବା ରାସ୍ତା ବାଇକ୍ ଚଳାଇଲେ ମୋତେ ଭାରି ମଜା ଲାଗେ ଲମ୍ବା ରାସ୍ତାରେ ବାଇକ୍ରେ ଗଲେ ମୁଁ ସୁରକ୍ଷା ପାଇଁ ବାଇକ୍ର କାଗଜପତ୍ର ଓ ହେଲମେଟ୍ ସାଙ୍ଗରେ ନେଇକି ଯାଏ ଲମ୍ବା ରାସ୍ତା ଗଲେ ବାଇକ୍ରେ ମୁଁ ଫୁଲ୍ ପେଟ୍ରୋଲ୍ ପକାଇକି ଯାଏ ଯଦ୍ଦ୍ଵାରା ଅଧା ରାସ୍ତାରେ ମୋତେ ଅଟକିବାକୁ ପଡ଼େନାହିଁ